ଯୋଗ ମାଧ୍ୟମରେ ଆମେ ବହୁତ ସୁବିଧା ପାଉଛେ ଶାରୀରିକ ସୁବିଧା ପାଉଛେ ଆମେ ଯୋଗ କରିବା ଦ୍ୱାରା ଆମ ଦେହରୁ ରୋଗ ଦୂର ହୋଇଯାଉଛି ଏବଂ ଦିନସାରା ଆମେ ସୁସ୍ଥ ଅନୁଭବ କରୁଛେ ଆମେ ଯୋଗ କ୍ଲାସ୍ ଯାଉଛେ ସେଠି ଯୋଗ କରି ଶିଖି ଆସୁଛେ ଏବଂ ଘରେ ଅଭ୍ୟାସ କରୁଛେ ଯୋଗ କ୍ଲାସରେ ସେଠି ଯୋଗଗୁରୁ ଅଛନ୍ତି ଆମକୁ ଶିକ୍ଷା ଦଉଛନ୍ତି ଯାହା ତ୍ରୁଟି ରହୁଛି ଆମକୁ ତ୍ରୁଟି ଦୂର କରିଦେଉଛନ୍ତି କିନ୍ତୁ ଘରେ ଆମେ ଯୋଗ କଲାରୁ ଆମ ଯେଉଁ ତ୍ରୁଟି ରହିଯାଉଛି ସେ ତ୍ରୁଟିଟା ଆମେ ଜାଣିପାରୁନେ କିନ୍ତୁ ଯୋଗ କ୍ଲାସରେ ଯୋଗ କଲେ ସେ ଯୋଗଗୁରୁ ଆମ ତ୍ରୁଟି ଦୂର କରିଦେଉଛନ୍ତି ଘରେ ଯୋଗ କରିବା ଦ୍ୱାରା ବି ଆମେ ବହୁତ ସୁବିଧା ପାଉଛେ ନିଜେ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ଅନୁଭବ କରୁଛେ ଏବଂ ଯୋଗ ମାଧ୍ୟମରେ ଆମେ ଅନେକ ସୁବିଧା ମଧ୍ୟ ପାଇପାରୁଛେ ଯୋଗ କରିବା ଦ୍ୱାରା ଆମେ ଦେହର ଯେଉଁ ରୋଗ ବିନା ଔଷଧ ଦ୍ୱାରା ଦୂର ହୋଇଯାଉଛି କିନ୍ତୁ ଔଷଧ ଖାଇବା ଖାଇକି ଯେଉଁ ରୋଗ ଦୂର ହେଉଥିଲା ଆଉ ଏଇ ଯୋଗ କରିକି ଯେଉଁ ଦେହ ଅନୁଭବ ଭଲ ହେବାର ଅନୁଭବ କରୁଛେ

ଆମେ ବହୁତ ସୁବିଧା ପାଉଛେ ଏଇ ଯୋଗ ଦ୍ୱାରା ଯୋଗ କରିବା ଦ୍ୱାରା କେବଳ ଶାରୀରିକ ନୁହେଁ ମାନସିକ ସୁସ୍ଥତା ମଧ୍ୟ ଅନୁଭବ କରୁଛେ ଯୋଗ କ୍ଲାସ୍ କରିବା ଦ୍ୱାରା ମଧ୍ୟ ଆମେ ବହୁତ ସୁବିଧା ପାରୁଛୁ କହିପାରୁଛେ ଆମକୁ ସେଠି ଯୋଗଗୁରୁ ବହୁତ ସୁବିଧା ବହୁତ ଯୋଗ ବିଷୟରେ ଅଭିଜ୍ଞତା ଦେଉଛନ୍ତି ଏବଂ ବହୁତ କିଛି ଶିକ୍ଷା ମଧ୍ୟ ଦେଉଛନ୍ତି ତେଣୁ ଯୋଗ

ସମସ୍ତେ ଯୋଗ କରିବେ ଏବଂ ଯୋଗଦ୍ୱାରା ଯେଉଁ ଲାଭ ହେଉଛି ସେ ଲାଭକୁ ସମସ୍ତେ ପାଇବା ଉଚିତ୍